ପେଟ୍ରୋଲ ଦର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବାଇକ ଚଳାଇବା ଉପରେ ମଧ୍ୟ ପ୍ରଭାବ ପକାଇଛି କାରଣ ଯେତେବେଳେ ପେଟ୍ରୋଲ ଦର ପଚାଶ ଟଙ୍କା ଷାଠିଏ ଟଙ୍କା ଥିଲା ଆମେ ଯେତେ ବାଟ ବାଇକ ନେଇକି ଯାଇ ପାରୁଥିଲୁ ବର୍ତ୍ତମାନ ଆମକୁ ଚିନ୍ତା କରିବାକୁ ପଡ଼ୁଛି ଯେ ପେଟ୍ରୋଲ ଦର ଏତେ ବଢ଼ିଗଲା ପରେ ଶହେ ପାଖାପାଖି ବା ଶହେ ତିନି ଟଙ୍କା ଏବେ ହେଲା ପରେ ଆମେ ଟିକେ ବାଇକ ଅଧିକ ଚଲାଇବା ପାଇଁ କୁଣ୍ଠାବୋଧ କରୁଛୁ କାରଣ ଆମେ ବାଇକ ବଦଳରେ ବସ୍ରେ ମଧ୍ୟ ଯିବା ପାଇଁ ବହୁତ ସମୟରେ ଆମେ ଚାହୁଁଛୁ କିନ୍ତୁ ପେଟ୍ରୋଲ ଦର ବୃଦ୍ଧି ହେଲା ଫଳରେ ମଧ୍ୟ ବହୁତ ଲୋକ ତାଙ୍କର ବାଇକ ଚଲାଉଛନ୍ତି ବହୁତ ଗାଡ଼ି ଚଲାଉଛନ୍ତି ଆଉ ଏହି ଯେଉଁ ପେଟ୍ରୋଲର ଅଧିକ ବ୍ୟବହାର ହେଲା ଫଳରେ ଇନ୍ଧନର ଇନ୍ଧନ ଇନ୍ଧନ ଆଉ ପେଟ୍ରୋଲ ଏଇ ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ଆଉ ଏଥିରେ ଅଧିକ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହୋଇ ଜଳବାୟୁକୁ ଏହା ବହୁତ କ୍ଷତି ପହଞ୍ଚାଇଛି କାରଣ ଆମେ ଯଦି ସେହି ପେଟ୍ରୋଳରୁ ନିର୍ଗତ ଅଙ୍ଗରାକାମ୍ଲ ଗ୍ୟାସ୍କୁ ନାକରେ ନେଉ ଏହା ଆମର ଶରୀର ପ୍ରତି ବିପଦ ସୃଷ୍ଟି କରେ ଏବଂ ବେଳେ ବେଳେ ଏତେ ପରିମାଣର ଜଳବାୟୁ ପ୍ରଦୂଷିତ ହୁଏ ଯେ ଲୋକମାନେ ଯିବା ଆସିବା ପାଇଁ ବିଭିନ୍ନ ସମସ୍ୟାର ସମା ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ ପିଲାମାନେ ସ୍କୁଲକୁ ଯିବା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେଣୁ ଏପରି ଇନ୍ଧନର ଅତ୍ୟଧିକ ବ୍ୟବହାର ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି